ଯଦି ମୋତେ କିଛି ସୁଯୋଗ ମିଳେ ଭାରତ ଭିତରେ କେନ୍ ଜାଗା ଗୁଡ଼ିକ ଫଟୋ ମାଧ୍ୟମରେ ଦେଖାଇବାକେ ବୋଲେ ମୁଇଁ ଫାର୍ଷ୍ଟ ଓଡ଼ିଶାକେ ଦେଖାମି କାରଣ ମୁଇଁ ଜଣେ ଓଡ଼ିଶାବାସୀ ଅଟେ ମୁଇଁ ଓଡ଼ିଶା ନେକା ପଲି ବଢ଼ିକିନା ରହିଛେଁ ଆରୁ ଓଡ଼ିଶା ନେକା ରହସିଁ ତ ମୁଇଁ ମୋର ଦେଶକେ ମୋର ରାଜ୍ୟକେ ମୁଇଁ ଆଗକେ ବଢ଼ାବାକେ ଚାହିଁସି ମୋ ଷ୍ଟେଟ୍କେ ଆଗକେ ବଢ଼ାବାକେ ଚାହିଁସି ମୁଁ ଚାହିଁସି ମୋର ଓଡ଼ିଶା ପୁରା ଦେଶ ବିଦେଶନେ ସେ ପରିଚିତ ହଉ ବୋଲିକିନା ସେଥିରଲାଗି ମୁଇଁ ଫାର୍ଷ୍ଟ ମୋର ଓଡ଼ିଶାକେ ଦେଖାଁତି ତା'ର କଲଚର୍କେ ଦେଖାଁତି ଓଡ଼ିଶାବାସୀ କେନ୍ତା ରହିସନ୍ ସେଇଟା ଦେଖାଁତି ସବୁ ଦେଖାଁତି ଆର କଳାହାଣ୍ଡି କଳାହାଣ୍ଡି ତ ମୁଇଁ ଯେହେତୁ ମୁଇଁ କଳାହାଣ୍ଡି କଳାହାଣ୍ଡିଆ ଝିଅ ହେଥିର ଲାଗି ମୁଇଁ କଳାହାଣ୍ଡିକେ ବି ପ୍ରାୟରିଟି ଦେତି ଆରୁ କଳାହାଣ୍ଡି ଲୋଗକେ ବି ଦେଖାଁତି ସେମାନଙ୍କର କଲଚର ସେମାନଙ୍କର ରହିବାର ଶୈଳୀ ସେମାନଙ୍କର ସବୁକିଛି ମୁଁ ଦେଖାଁତି ଆରୁ ଆମର ଓଡ଼ିଶାକେ ଚାହିତି କିଏ ସମସ୍ତେ ଜାଣନ୍ ଓଡ଼ିଶା ବୋଲି ବି ଷ୍ଟେଟ୍ ଗୁଟେ ଅଛି ବୋଲି କିନା ସମସ୍ତେ ଜାନନ୍ ବୋଲିକିନା